ପ୍ରତ୍ୟେକ ଦିନ ଖାଇସାରିବା ପରେ ମୁଁ ବାସନ ଧୋଇଥାଏ ଆଉ ଯେଉଁ ଦିନ ଆମ ଘରେ ଆମିଷ ଆଣିଥାନ୍ତି ଯେମିତି ମାଛ ମାଂସ ଆଣିଥାନ୍ତି ତ ସେଇଦିନ କଣ ହୋଇଥାଏ ବେଶୀ ତେଲ ରହିଥାଏ ରହିଯାଇ ଥାଏ ତ ବାସନ ଗୁଡ଼ିକ ସବୁ ଏକାଠି ରଖି ସେଠି ପାଣି କିଛି ସମୟ ରଖି ତାପରେ ଭିମ ସାବୁନରେ ତାକୁ ଆମେ ଭଲ ଭାବରେ ଫେଣ ବାହାର କରିକି ସେଟା ସଫା କରାଯାଏ ସଫା କରି ସାରିଲା ପରେ ପୁଣି ପାଣିରେ ତାକୁ ଭଲ ଭାବରେ ଧୋଇ ତାପରେ ଗୋଟିଏ ସଫା କପଡ଼ାରେ ଆଣି ତାକୁ ପୋଛିକି ଖରାରେ ଶୁଖାଇ ଦେଇଥାଏ ଯାହାଦ୍ୱାରାକି ସେଥିରୁ ସବୁ ତେଳିଆ ଜିନିଷ ସବୁ ଛିଟ ରହିବନି ତେଳର ଆଉ ସେଥିରୁ ଆମିଷ ରୋଷେଇ ଯେଉଁ ଗ୍ୟାସ୍ଟା ସେଇଟା ମଧ୍ୟ ପଳାଇ ଯାଇଥାଏ